ଆମର୍ ଇଆଡ଼େ ଧାନ୍ ଡୁଲିମାନ୍ଙ୍କୁ କେନାଲ୍ ପାଏନ୍ ଯାଇସି ଯେନ୍ଟାକି ଆମର୍ ହିରାକୁଦ୍ ଜଲଭଣ୍ଡାର୍ ଡେମ୍ ଯେନ୍ଟା ଅଛେ ସେନୁ ଆଏସି ମାନେ ଛୋଟ୍ ଛୋଟ୍ ଧାରା ଦିଆ ହେସି ଯେନ୍ଟା ଏ କେନାଲ୍ ମାନେ ଦିଆହେଇଛେ ଛୋଟ୍ ଛୋଟ୍ଟା ମାନେ ସେ ବରଗଡ଼୍ କେନାଲ୍ରୁ ପାନି ଆସିକରି ଆମର୍ ଯେତେ ବି ସାଇଡ଼୍ ସାଇଡ୍ ଡ଼ୁଲି ଜମି ଖେତ୍ ମାନେ ଅଛେ ସେ ଜାଗାରେ ମାନେ ଡାଲୁଆ ଚାଷ ହେସି ପାନି ସୁବିଧା ବେଲେ କେନାଲ୍ର ପାନି ଆଇସି ସଦା ବେଲେ ଆଉ ଖରାମାସେ ଟିକେ ସେଟା ଶୁଖିଯାଏସି କାଣାକି ସେ ଟାଇମ୍ରେ ଧାନ୍ କଟା ସିଜନ୍ ଚାଲିଥିସି ତ ପାନୀର ସୁବିଧା ବେଶୀ ବହୁତ୍ ସେ ବେଲେ ଆମ୍କୁ କେନାଲ୍ରୁ ହିଁ ବେଶୀ ପାନି ସପ୍ଲାଏ ମିଲ୍ସି ଯେନ୍ଥିରେ କି ଆମ୍କୁ ଚାଷ୍ କର୍ବାକେ ବହୁତ୍ ସୁବିଧା ହେସି ଆରୁ ଯଦି ପାନି ବିଟା କିଛି ବି ପ୍ରୋବ୍ଲେମ୍ ହେଲେ ତ ବୋରିଂ ବୋର୍ ମାନେ ବି ଦିଆହେଇଚି ଜମି ମନକୁ ଉଠା ଜଲସେଚନ ଯେନ୍ଥିରେ କି ପାନି ସଦା ହେଲେ ବାହାରୁଥିସିନ ସେଥିରୁ ବି ଆମର୍ ପାନି ସପ୍ଲାଏ ଠିକ୍ ହିସାବେ ହେଇଯାଇସି ଆଉ ସେଥିର୍ଲାଗିବି ଚାଷ୍ ବି ଠିକ୍ ସେ ହଉଛେ ଆଉ ହିରାକୁଦ୍ରେ ବି ପାନି ଯାହା ବି ଷ୍ଟକ୍ ରହିସି ସବୁ ମାନେ ମାନେ ଚାଷ ଲାଗି କେନାଲ୍ମାନ୍କୁ ଛଡ଼ାଯାଇସି ଆଉ ଚାଷ୍ ଠିକ୍ସେ ହେଇପାର୍ସି